ହ୍ୟାଲୋ ସାର୍ ଏଇଟା ଓଲା କ୍ୟାବ୍ ଅଫିସ୍ ଲାଗିଛେ କେ ସାର୍ ହଁ ସାର୍ ପଲେ ସାର୍ ପର୍ଦିନ ଗୋଟେ ଗାଡ଼ିଟା ଆମର୍ ଦରକାର୍ ଥିଲା ତ ହେଲେ ସେ ଗାଡ଼ି ମୁଁ ନିଜେ ଚଲାମି ଆମର୍ ଘରର ଚାର୍ ଲୋକ୍ ଏଇଟା ମିଶିକରି ଆମେ ଏଇଟା ଓଡ଼ିଶାର ବଡ଼୍ ବଡ଼୍ ମନ୍ଦିର୍ ବୁଲି ଯବାର୍ ଅଛେ ତ ସାର୍ ହଁ ସାର୍ ପଲେ ପରଦିନ ମିଲି ପାର୍ବାକେ ସାର୍ ହଁ ସାର୍ ହଁ ପଲେ ସାର୍ ଇ କିଲୋମିଟର୍ ପିଛା ଆପଣ କେତେଟା ଚାର୍ଜ ନେସନ୍ ସାର୍ ନଅ ଟଙ୍କା ବେଲେ ସାର୍ ଏଟା ଆମେ ଏଟା ଗୁରୁଦୁ ଧୁରୁ ଯିମୁୁଁ ତ ବଲେ ଆଠ ଟଙ୍କା କରିଦଉନ୍ ସାର୍ ସାର୍ ଆମେ ଏଇଟା ଆଠ୍ ଟଙ୍କା କରିପାରନି ସାର୍ ଆମେ ତ ଏଟା ପାଞ୍ଚ ଦିନ ଧରି କରିନା ଯିମୁଁ ହେଲେ କରିପାରିବେକା ସାର୍ ହଁ ସାର୍ ବଲେ କିିନି ଆମେ ଯେନ୍ ଯିମୁଁ କିିନି ସେ ଓଡ଼ିଶାର ବଡ଼୍ ବଡ଼୍ ଜାଗା ଯେନ୍ତାକି ପୁରୀ ହୀରାକୁଦ ନର୍ସିଂନାଥ ପତରା ଡ଼୍ୟାମ୍ ହରିଶଙ୍କର ଚିଲିକା ଏଟା ସବୁ ବୁଲି ଯିମୁଁ ସାର୍ ହଁ ସାର୍ ବଲେ ପରଦିନ ମିଲବା ତ ସାର୍ ହଁ ସାର୍ ହଁ ସାର୍ ଠିକ୍ ଅଛେ ସାର୍ ରଖୁଛୁ